କେଉଁ ପ୍ରକାରର ଗଛ ଏବଂ ଲତା ଲଗାନ୍ତି ମୁଁ ଫଳମୂଳ ଗଛ ଯେମିତିକି ଆମ୍ବ ପିଜୁଳି ଲେମ୍ବୁ ଇତ୍ୟାଦି ଗଛ ଲଗାଇ ସେ ଗଛ ଲଗାଇଲେ ଆମ ପରିବେଶକୁ ଅକ୍ସିଜେନ୍ ଇତ୍ୟାଦି ମିଳେ ଏବଂ ଫଳମୂଳ ମିଳେ ସେ ଫଳକୁ ମୁଁ ବଜାରରେ ବିକ୍ରି କରି କିଛି ଅର୍ଥ କମାଏ ଏବଂ ମୁଁ ଫୁଲ ଜାତୀୟ ଗଛ ମଧ୍ୟ ଲଗାଏ ଯେମିତିକି ଗୋଲାପ ଗେଣ୍ଡୁ ଚମ୍ପା ମଲ୍ଲିଫୁଲ ଇତ୍ୟାଦି ଗେଣ୍ଡୁ ଫୁଲ ଗୋଲାପ ଫୁଲକୁ ମୁଁ ବର ଯାତ୍ରୀରେ ବିକ୍ରି କରେ ଏବଂ ଗେଣ୍ଡୁ ଫୁଲକୁ ମୁଁ ମାଳ ତିଆରି କରି ମଧ୍ୟ ବଜାରରେ ବିକ୍ରି କରେ ଏବଂ ଗେଣ୍ଡୁ ଫୁଲର ମାଳକୁ ମୁଁ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରେ ଏବଂ ମୁଁ କାକୁଡ଼ି ଜାତୀୟ ଲତା ଲଗାଏ ଏବଂ କଲରା ଜାତୀୟ ଗଛ ଲଗାଏ କାକୁଡ଼ି କଲରାକୁ ବି ମଧ୍ୟ ମୁଁ ବଜାରରେ ଠିକ୍ ମୂଲ୍ୟରେ ବିକ୍ରି କରିପାରେ କାକୁଡ଼ି ଲଗାଇଲେ ଆମ ପରିବାରଙ୍କୁ କାକୁଡ଼ି କିଣିବାକୁ ପଡ଼େ ନାହିଁ